ହଁ ଆଜ୍ଞା ଏ ଯେଉଁ ବିକୁଛନ୍ତି କେମିତି ଦେଉଛନ୍ତି ଗ୍ଲାସେ ଦଶ ଟଙ୍କା ଯେଉଁ ଦେଉଛନ୍ତି ତ ବେଶୀ ରେଟ୍ ହୋଇଯାଉଛି ନାଇଁ ନାଇଁ ଦେଖନ୍ତୁ ଦେଖନ୍ତୁ ଏଇଟା ଏଇଟା ଦଶଟଙ୍କାରେ ଯେଉଁ ବିକୁଛନ୍ତି ବେଙ୍ଗଲୋରରେ ପାଞ୍ଚ ଟଙ୍କା ନାକେ ପ୍ରବଳ ଭିଡ଼ ହେଉଛି ଆଉ ସେମାନେ ବି ମଧ୍ୟ ପ୍ରଫିଟ୍ ହେଉଛି ହେଲା ବେଙ୍ଗଲୋରରେ ମୁଁ ତ ରହେ ବେଙ୍ଗଲୋରରେ ମୁଁ ରହେ ମୁଁ ଏବେ ଗାଁକୁ ଆସିଛି ତ ବୁଲିବାକୁ ଏ ଯୋଉ ବେଶୀ ରେଟ୍ରାଟ୍ କହୁଛନ୍ତି ରେଟ୍ଟା ଟିକେ ଯଦି ଟିକେ ଡିସକାଉଣ୍ଟ୍ କଲେ ଗ୍ରାହକ ବେଶୀ ହେବେ ଗ୍ରା ହେଲା ଗ୍ରାହକ ବେଶୀ ହେବେ ଗ୍ରାହକ ବେଶୀ ହେଲେ ଆପଣଙ୍କ ପ୍ରଫିଟ୍ ହେବ ସେ ନୁହଁ ଚବିଶି ଘଣ୍ଟା ଖାଲି ସେ ଥଣ୍ଡା ଦେଇପାରିଲେ ହେଲା ଆମେ ଆପଣ ଆପଣଙ୍କ ସବୁ ଗାଁ ପାଖରେ ମଳି ମୁଣ୍ଡିଆ ଲୋକ ତ ଏନ୍ ଏ ସି ଲୋକ ପଞ୍ଚାୟତ ଜାଗା ଘର କ୍ଵାଟର୍ ସବୁ ବ୍ୟବସ୍ଥା ହେବ ମାରି ଯଦି ପକେଇବେ ନାଡ଼ି ପକେଇବେ ଘର ଯଦି ପକେଇବେ ଘର କରି ରହିପାରିବେ ହେଲା ନାଇଁ ଏ ଏଠି ନାଇଁ ନାଇଁ ନାଇଁ ନାଇଁ ଗାଡ଼ିଟା ନେଲେ ଟ୍ରେନ୍ କିମ୍ବା ବସ୍ରେ ନେଲେ ଲଗେଜ୍ ବେଶୀ କିଛି ଖର୍ଚ୍ଚ ବଢ଼ିବ ଏ ଯେଉଁ ଲଗେଜ୍ ଖର୍ଚ୍ଚ ସେ ଯେଉଁ ନୂଆଟା କିମ୍ବା ଯେଉଁ ପୁରୁଣାଟା କିଣିଥିଲେ ସିଏ ଯାଆନ୍ତା ଭାରି ଟଙ୍କାର ବ୍ୟବସ୍ଥା କିଛି କହିନି ଆପଣଙ୍କୁ ସାହାଯ୍ୟ ସହାନୁଭୂତି କରିବା ପାଇଁ ଇଛୁକ ନାହାନ୍ତି ଦିନକୁ ଆଜ୍ଞା ଅଫର୍ ନୁହଁ ଖାଲି ଦେଇପାରିଲେ ଯାହା ଆଜ୍ଞା ମିନିମମ୍ ଦୁଇ ହଜାର ବାଇଶି ଶହ ଟଙ୍କାରେ ଖାଲି ପ୍ରଫିଟ୍ଟା ଖାଲି ହେବ ବେପାରଟା ଖାଲି ଦୁଇ ହଜାର ବାଇଶି ଶହ ଟଙ୍କାର ହେବ କିଛି ନାହିଁ ଚିହ୍ନା ଦରକାର ନାହିଁ ହେଲା

ଆଁ ହ୍ୟାଲୋ ସେ ଫାୟାର୍ ଷ୍ଟେସନ୍ ସେଟା ବିସାଦ ଅଛି ଗର୍ମେଣ୍ଟର ସେ ସାଇଡ଼୍ ଏକା ଆମ କ୍ଵାଟର୍ ଅଛି ହେଲା ଆରେ ଟ୍ରେନ୍ ଲାଇନ୍ ଟ୍ରେନ୍ ଯୋଉ ବାଙ୍ଗାଲୋର ଯୋଉ ଟ୍ରେନ୍ ନାହିଁ କି ଟ୍ରେନ୍ ବାଙ୍ଗଲୋର ବାଙ୍ଗଲୋରରେ ଷ୍ଟେସନ୍ ପାଖ କ୍ଵାଟର୍ ଆମର ଲାଗିକିନା ଅଛି ହେଲା

ହଁ ଅଛି ଠିକ୍ ଠିକ୍ ହଉ ରହୁଛି ଆଁ